ଅନେକ ସମୟରେ କୌଣସି କାର୍ଯ୍ୟ କଲାବେଳେ ଜାଣତ ବା ଅଜାଣତରେ କିଛି ଭୁଲ ହୋଇଯାଇଥାଏ ଯଦି ତାହା ସାମାନ୍ୟ ହୋଇଥାଏ ତେବେ ତ୍ରୁଟିଟି ସୁଧାରିବା ପାଇଁ ଆମେ ତାର ସଦୁପୋଯୋଗୀ କାମଟି କରିଥାଉ